ଆମର ସାଧାରଣତଃ କୃଷକ କୃଷକ ଚାଷ କାମ କରନ୍ତି ଚାଷ କାମ ପରେ ଆମର ଯେଉଁ ଅଛି ଆମର ଅନ୍ୟ ପ୍ରକାର ସବୁ ବହୁତ ପ୍ରକାର କାମ କରନ୍ତି କିଏ କିଏ ତାଙ୍କର ପକ୍କା ମିସ୍ତ୍ରୀ କାମ କିବା ସବୁ ମଜୁରୀ କାମ କରନ୍ତି କିଏ ତାଙ୍କର ଏଇ ଯେଉଁ ବାଉଁଶ ବାଉଁଶରେ ସବୁ ଝୁଡ଼ି ପାଛିଆ ତିଆରି କରନ୍ତି ଆଉ ଆମର ଏଇ ଯେଉଁ ଖଜୁରୀ ପତ୍ର ଖଜୁରୀ ପତ୍ରରେ ସବୁ ଛାଞ୍ଚୁଣି ତିଆରି କରନ୍ତି ଆଉ ରହିଲା ତାଙ୍କର ଆମର ଯେଉଁ ଦନା ଖଲି ପତ୍ର ଆମର ତ ଏଇଟା ଜଙ୍ଗଲ ଏରିଆ ନା ଜଙ୍ଗଲରେ ବେଶୀ ଆମର ପତ୍ର ଦନା ମେସିନ୍ ସବୁ ରହିଛି ଆମର ଆମର ଦନା ମେସିନ୍ ପତ୍ର ସବୁ କିଣିକି ଆଣନ୍ତି ଆଣିକି ତେ ସେଗୁଡ଼ା ସବୁ ଦନା ତିଆରି କରାହୁଏ ଦନା ତିଆରି କରିକି ଆମର ଗୋଦାମରେ ସବୁ ବିକ୍ରୀ ହୁଏ ଏଇ ସବୁ କାମ କରନ୍ତି ଆଉ ଯେଉଁ ଆମର ଏବେ ଯେଉଁ ଆମର ଘରକାମ ଘର ମିସ୍ତ୍ରୀ ଏଇ ଯେଉଁ ପକ୍କାଘର ସବୁ ଆଜିକାଲି ତ ସବୁ ପକ୍କାଘର ସବୁଆଡ଼େ ପକ୍କାଘର ହେଲାଣି ପକ୍କା ମିସ୍ତ୍ରୀଟା ମିସ୍ତ୍ରୀ କାମ କରନ୍ତି କାଠ ମିସ୍ତ୍ରୀ ଆମର ଯେଉଁ କାଠ ମିସ୍ତ୍ରୀ ପଲଙ୍କ ଝରକା କବାଟ ପଲଙ୍କ ଟେବୁଲ୍ ଡ୍ରେସିଂ ଟେବୁଲ୍ ଚେୟାର୍ ଏମିତି ସବୁ ତିଆରି ହୁଏ ଆଉ ଏଇସବୁ ତିଆରି କରିକି ଆଉ ବଜାରରେ ତାଙ୍କର ବିକ୍ରୀ କରନ୍ତି